ହ୍ୟାଲୋ ଦିପାଞଳୀ ଧିର ଆଜ୍ଞା ଆଜ୍ଞା ଆଜ୍ଞା ଆମର ତ ବଡ଼ ଦୋକାନ ଅଛି ପାଖରେ ଅଛି ଆପଣ ଯାଇଁକି ଯେଉଁ ଟାଇପ୍ର ଦରକାର ଆପଣ ଆଣିପାରିବେ କିଛି ଅସୁବିଧା ନାହିଁ ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ମ୍ ଆପଣ ଚାହିଁଲେ ଇନ୍ଷ୍ଟଲମେଣ୍ଟରେ ଦେଇପାରିବେ କିଛି ଅସୁବିଧା ନାହିଁ ଆପଣ ଫାଷ୍ଟ ଦୋକାନକୁ ଭିଜିଟ୍ କରି ଆସନ୍ତୁ ଆମର ଏଇଠି ପାଖ ମିିସ୍ତ୍ରୀ ମାନେେ ବି ଆପଣ ପଚାରିପାରିବେ ସେମାନେ ବି ଆମଠୁ ମାଲ୍ ନିଅନ୍ତି ଆମ ଭଲ ପ୍ରାଇସ୍ରେ ବି ଆମେ ଦେଉ ଆପଣ କିଛି ପ୍ରଥମେ ଦେବେ ତାପରେ ଇନ୍ଷ୍ଟଲମେଣ୍ଟରେ ଯାହା ଯେମିତି କରିବେ ଆଉ ପଛେ ପ୍ରଥମେ କିଛି ଦେବେ ଆଉ ତାପରେ ହେଉଛି ଇଏ କରିବା ଆପଣ ଦୋକାନକୁ ଆସନ୍ତୁ ଦୋକାନକୁ ଏମିତି ଫୋନ୍ରେ ତ କଥା ହେଲେ ସବୁ କଥା କହିହବନି ଆପଣ ଦୋକାନକୁ ଆସନ୍ତୁ ସେଠି ବସିକି କଥା ହବା କ'ଣ କେମିତି କରିପାରିବା ଆଉ ଆପଣ ଯଦି ଟେଣ୍ଡର ନେଇଛନ୍ତି ତାହେଲେ ମୋତେ ଭଲ ସୁବିଧା ହବ ଆଉ ଯଦି କିଛି ଆପଣଙ୍କୁ କାମ ମିଳେ ମୋତେ ବି ଜଣେଇବେ ଚାରି ପାଞ୍ଚ ଲକ୍ଷ ଟଙ୍କା ମ୍ୟାଡ଼ାମ ବହୁତ ହେଇଯାଉଛି ଫିର ଭି ଆସନ୍ତୁ ଦୋକାନକୁ କଥା ହବା ଆଉ ଆପଣ କିଛି କିଛି କରିକି କ'ଣ ଗୋଟେ କେମିତି କରିବା ଆଉ ଆପଣ ଆସନ୍ତୁ ଆସନ୍ତୁ ହେଉଛି ମାଲ ଦେଖନ୍ତୁ କ'ଣ କ'ଣ ନେବେ ସେଇ ଅନୁସାରେ କହିଲେ ଯଦି ସବୁ ମାଲ୍ ଆଭେଲେବଲ୍ ଥିବ ଆପଣ ନେବେ ନହେଲେ କିଛି ମଗେଇବାକୁ ପଡ଼ିବ ଆପଣ ଆସନ୍ତୁ ଦୋକାନକୁ ଆସିଲେ ସାମ୍ନାସାମ୍ନି କଥା ହେବା କ'ଣ କେମିତି କରିହେବ ଆପଣ ଟିକେ ନିଶ୍ଚିନ୍ତ ଆଜ୍ଞା ନିଶ୍ଚିନ୍ତ ମ୍ୟାଡ଼ାମ୍ ଆପଣଙ୍କୁ ଭଲ ଜିନିଷ ଦିଆଯିବ ତେଣୁ ଟିକେ ଯଦି ଆପଣ ଆଉ ଟିକେ ଆମାଉଣ୍ଟଟା ଅଧିକ ଦେଇଥାନ୍ତେ ଟିକେ ଭଲ ହେଇଥାନ୍ତା ଆଉ ଏମାଉଣ୍ଟଟା ଆଉ ଟିକେ ଅଧିକ ବଢ଼ାନ୍ତୁ ନିଶ୍ଚିନ୍ତ ମ୍ୟାଡ଼ମ୍ ଆପଣ ଜମା ବି ପଇସା ଦେବେନି ଫେରାଇବା କଥା କାଇଁ କହୁଛନ୍ତି ଆପଣ ଜମା ବିି ପଇସା ଦେବେନି ମୋ ମାଲ୍ ନିଶ୍ଚିନ୍ତ ଭଲ ଆପଣଙ୍କୁ ବେନିଫିଟ୍ ହିଁ ମିଳିବ ମୋ ଦୋକାନରୁ ଅନ୍ୟମାନଙ୍କ ଅପେକ୍ଷା ହଁ ଆଜି ସନ୍ଧ୍ୟାରେ ମୁଁ ଫ୍ରି ଅଛି ଆପଣ ଆସନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜି ଆସନ୍ତୁ ହଁ ମୁଁ ସନ୍ଧ୍ୟାରୁ ଅଛି ରାତି ନଅଟା ଯାଏଁ ଅଛି ଆପଣ ଆସନ୍ତୁ ହଁ ହଁ ମ୍ୟାଡ଼ାମ୍ ରଖନ୍ତୁ ହଉ